ଆମର ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଖୋର୍ଦ୍ଧା ଜିଲ୍ଲାରେ ସରକାର ସବୁପ୍ରକାର ସୁବିଧା ଦେଇଛନ୍ତି ଯେ କି ସାମାଜିକ କଲ୍ୟାଣ ସୁବିଧା ଯେଉଁ ଯେଉଁଥିରେ ଖୋର୍ଦ୍ଧାରେ ବହୁତ ପ୍ରକାରର କମ୍ପାନୀ ଗଢ଼ି ତୋଳିଛି ଯେଉଁଥିରେ କି ଲୋକମାନେ କାମ କରୁଛନ୍ତି ତାଙ୍କର ଆର୍ଥିକ ସମସ୍ୟା ଦୂର କରୁଛନ୍ତି ଯେକୌଣସି କମ୍ପାନୀ ହେଉ ଯେଉଁଟାକି ଆମର କିଙ୍ଗଫିସର ହେଉ କି ବ୍ରିଟାନିଆ ହେଉ କି ଆମର ବହୁତ ପ୍ରକାର କମ୍ପାନୀ ଅଛି ସେଥିରେ ଲୋକମାନେ କାମ କରୁଛନ୍ତି ଆଉ ଉପକୃତ ମଧ୍ୟ ହେଉଛନ୍ତି ଆଉ ଶିକ୍ଷା ଶିକ୍ଷାକୁ ଦେଖିବାକୁ ଗଲେ ଶିକ୍ଷାରେ ଆମର ଜଟଣୀ ଖୋର୍ଦ୍ଧାରେ ଆଉ ବଡ଼ ବଡ଼ ଆଇଟିଆଇ ଅଛି ଆଉ ନାଇଜର ଅଛି ସେଥିରେ ବିଦେଶରୁ ପିଲା ପାଠ ପଢ଼ୁଛନ୍ତି ଆସୁଛନ୍ତି ଯାଉଛନ୍ତି ଦେଶର ବିକାଶ ହେଉଛି ଆଉ ଦାରିଦ୍ର ହ୍ରାସ ଦାରିଦ୍ର ହ୍ରାସ ମହିଳା ଶକ୍ତି କରଣ ସରକାର ଯୋଗାଇଛନ୍ତି ଯେଉଁଥିରେ କି ମହିଳାମାନେ ଆଉ ସେଥିରେ ତାଙ୍କର କରିଛନ୍ତି ସବୁ ଯିଏ ବିଜିନେସ୍ କରୁଛି କିଏ ଛତୁ ଚାଷ କରୁଛି କିଏ ମାଛ ଚାଷ କରୁଛି ସରକାର ସବୁ ପ୍ରକାର ସୁବିଧା ଦେଇଛନ୍ତି ସେଥିପାଇଁ ସେଥିରେ ସେମାନେ ଉପକୃତ ହେଉଛନ୍ତି ପେନସନ୍ ଯୋଜନା ଭିନ୍ନକ୍ଷମ ସେମାନଙ୍କୁ ଭିନ୍ନକ୍ଷମ ମାନଙ୍କୁ ସରକାର ଦେଇଛନ୍ତି ଭିନ୍ନକ୍ଷମମାନେ ଯେଉଁମାନେ ଅଛନ୍ତି ସେମାନଙ୍କୁ ପେନସନ୍ ଯୋଜନା କରିଛନ୍ତି ଆଉ ସେଥିରେ ସେମାନେ ବି ଉପକୃତ ହେଉଛନ୍ତି